ଜିନ୍ସଟି ଲମ୍ବା ଅଛି ତାହାର ସାଇଜ ମଧ୍ୟ ଠିକ୍ ଠାକ୍ ହେଉଛି ସେଥିରେ ଲାଗିଥିବା ବଟନ୍ ଆଉ ଚେନ୍ ଠିକ୍ ଅଛି ଯାହା ପିନ୍ଧିବାରେ ବହୁତ ସୁନ୍ଦର ଦେଖାହଉଛି ତାହାର ରଙ୍ଗ ମଧ୍ୟ ଠିକ୍ ଅଛି